ଏହି ନିକଟରେ ଆମର ଗୋଟେ ଅଞ୍ଚଳ ଅଛି ଯେଉଁଟାକି କି ପାାନପୋଷ ନଦୀ ପାାନପୋଷ ନଦୀରେ ତାକୁ ବେଦବ୍ୟାସ ନଦୀ ମଧ୍ୟ କୁହାଯାଏ ବେଦବ୍ୟାସ ନଦୀ ତିନୋଟି ନଦୀ ମିଶିକି ହୋଇଛି ସେଇ ନଦୀ ଶଙ୍ଖ ବ୍ରାହ୍ମଣୀ ଓ କୋଇଲ ନଦୀ ତିନୋଟି ନଦୀର ସଙ୍ଗମରେ ବେଦବ୍ୟାସ ନଦୀ ହେଇଛି ଯେଉଁଥିରେ କି ଲୋକ ତିନୋଟି ନଦୀର ସଙ୍ଗମ ହୋଇଥିବା ଯୋଗୁଁ ଲୋକ ଏଠାରେ ଅସ୍ତି ବିସର୍ଜନ ମଧ୍ୟ କରନ୍ତି ଆଉ ପବିତ୍ର ବୋଲି ଏଇ ନଦୀକୁ ବହୁତ ମାନନ୍ତି ଲୋକ ବହୁତ ଦ ସୁନ୍ଦର ସ୍ଥାନ ଗୋଟେ ହେଇଛି ଏଥିରେ ଏଇ ଜାଗାରେ ମନ୍ଦିର ଅଛି ଆଉ ବେଦବ୍ୟାସ ମୁନି ଏଠାରେ ଆସିକି ତପସ୍ୟା କରିଥିଲେ ତାଙ୍କର ସ୍ମ ତାଙ୍କର ସ୍ମୃତିରେ ସେଇଠାରେ ତାଙ୍କର ଗୋଟେ ଗୁମ୍ଫା ରହିଛି ଆଉ ନଦୀ ବହୁତ ସୁନ୍ଦର ସ୍ଥାନଟି ଏଠାରୁ ଆମ ମଧ୍ୟ ନିଜେ ଯାଇଥିଲୁ ଦର୍ଶନ କରିକି ବହୁତ ଖୁସି ଲାଗିଥିଲା ଆଉ